ହଁ ମୁଁ ଆମ ଘରେ ତ କିଛି ଯେତେ ରୋଷେଇ ଶିଖିନଥିଲି ଏଠି ଆସିକିରି ରୋଷେଇ ଶିଖିଲି ମୋ ଶାଶୁ ପାଖରୁ ଶାଶୁ ତ ଏତେ କିଛି ରୋଷେଇ ଜାଣିନଥିଲେ ଆଉ ମୁଁ ସବୁ ରୋଷେଇ ମାଛ ତରକାରୀ କରିପାରେ ଆଉ ଡାଲ୍ମା ଭାତ ଆଉ କୋବି ତରକାରୀ ପନିର୍ ତର୍କାରୀ ଆଉ ଏସବୁ ରୋଷେଇ କରେ ଆଉ ଭାତଫାତ ମାଂସ ସବୁ ରୋଷେଇ କରେ ସବୁ ମୋତେ ଆସେ ଆଉ ଏସବୁ ରୋଷେଇ ହୁଏ ଆଉ